ଆମର ଏଠି ଗାଁରେ ଅଙ୍ଗନବାଡ଼ି ଅଛି ଆଉ ଉପ୍ରା ବିଦ୍ୟାଳୟ ଅଛି ଆଉ ଆମର ହାଇସ୍କୁଲ ନାହିଁ କଲେଜ୍ ନାହିଁ ତେଣୁକରି ସରକାର ଯଦି ଆମକୁ ହାଇସ୍କୁଲ୍ ଆଉ କଲେଜଟା ମାନେ କରେଇ ଦିଅନ୍ତେ ଆମେ ବହୁତ ଉପକୃତ ହୁଅନ୍ତୁ ତା' ମଧ୍ୟବି ମାଷ୍ଟରମାନେ ଯେଉଁମାନେ ରହୁଛନ୍ତି ସେମାନେ ଆଜିକାଲି ପିଲାମାନଙ୍କୁ ଭଲସେ ଜଗୁନାହାନ୍ତି ଜଗୁନାହାନ୍ତି ତେଣୁକରି ଆମେ ଯଦି ପିଲାମାନଙ୍କୁ ସ୍କୁଲ୍ ଛାଡ଼ିବୁ ଆମ ପିଲା ଯଦି ଠିକ୍ ଶିକ୍ଷାଗତ ଯୋଗ୍ୟତା ନହେବ ତା' ଫଳରେ ଆମ ମନ ଦୁଃଖ ହବ ତେଣୁକରି ସରକାରଙ୍କୁ ଅନୁରୋଧ ଆଉ ସାର୍ମାନଙ୍କୁ ଟିକିଏ ଗାଇଡ଼ କରନ୍ତୁ ଆଉ ପିଲାମାନଙ୍କୁ ଯେମିତି ସେ ଜଗନ୍ତୁ ଆଜିକାଲି ଯେମିତି ଛୁଆମାନେ ଦୌଡ଼ି ଗାଡ଼ି ଫାଡ଼ି ରାସ୍ତାରେ ଯେମିତି ଦୌଡ଼ିକି ପଳାଉଛନ୍ତି ସେମିତି ହଇରାଣ ବି ଆମେ ହେଉଛୁ ଛୁଆ ଆମର ଇଏ ହେଲେ ତାପରେ ସିଏ ଗଲା ତାପରେ ତ ଯାହା ଆଉ ଆମର ହାଇସ୍କୁଲ ଟିଏ କରେଇ ଦିଅନ୍ତୁ ଆଉ ଆମର ସ୍କୁଲ ସରିଲା ପରେ କଲେଜ ଟିଏ କରେଇ ଦିଅନ୍ତୁ ଆମେମାନେ ଆଜିକାଲି ଯେମିତି ମାନେ ଛୁଆଙ୍କ ପାଖରେ ପଢ଼େଇଲେ ଆମେ ଛୁଆଙ୍କୁ ନେଇକି ଯାଇକି ଆସିପରିବୁ ସ୍କୁଲ ସେଇଟା ଆମ ପାଇଁ ଟିକିଏ ହେଲେ ସୁବିଧା ଆମେ ଭଲରେ ମାନେ ଖୁସି ଟିକିଏ ହୁଅନ୍ତୁ ଆଉ